ହକି ଖେଳ ଆମ କଟକ ଜିଲ୍ଲାର ଅତି ପୁରାତନ ଖେଳ ଏହି କଟକ ଜିଲ୍ଲାରେ ନୁହେଁ ଏହା ଆମ ଓଡ଼ିଶାର ମଧ୍ୟ ଗୋଟିଏ ପୁରାତନ ଖେଳ ମଧ୍ୟରୁ ଅନ୍ୟତମ ଏହି ଖେଳରେ କଟକର ପିଲାମାନେ ଅତ୍ୟନ୍ତ ରୁଚି ରଖିଥାଆନ୍ତି କଟକ ଜିଲ୍ଲାକୁ ଛାଡ଼ିଦେଲେ ଆମର ଅନ୍ୟ ରାଜ୍ୟରେ ମଧ୍ୟ କଟକ ଭୁବନେଶ୍ବର ସୁନ୍ଦରଗଡ଼ ମୟୂରଭଞ୍ଜ ଏବଂ ମାଲକାନାଗିରିର ପିଲାମାନେ ମଧ୍ୟ ରୁଚିରଖନ୍ତି ଆ ସେହି ପିଲାମାନଙ୍କର ହକି ଖେଳିବା ଶୈଳୀ ଅ ଅତି ଉଚ୍ଚକୋଟୀର ଅଟେ ଏହି ହକିଖେଳରେ ଆମ ଓଡ଼ିଶାର ବହୁତ ପିଲା ଆନ୍ତର୍ଜାତିକ ସ୍ତରରେ ଏଁ ନାମ କମାଇଛନ୍ତି ଯେମିତିକି ଦିଲ୍ଲୀପ ତିର୍କି ପ୍ରବୋଦ ତିର୍କି ଲାଜୁସ ବାଲା ଇଗନେଶ ତିର୍କି ଇତ୍ୟାଦି ଏହି ଖେଳ ଓଡ଼ିଶା ବ୍ୟତୀତ ଅନ୍ୟଜାଗାରେ ମଧ୍ୟ ଖେଳାଯାଏ ଏହି ଖେଳରେ ଅ ଏହିଖେଳ ପ୍ରଥମେ ଇଂଲଣ୍ଡରୁ ଆରମ୍ଭ ହୋଇଥିଲା ଏହି ଖେଳକୁ ବ୍ରିଟିଶମାନେ ପ୍ରଥମେ ଭାରତକୁ ଆଣିଥିଲେ ହକି ଖେଳରେ ଖେଳାଳି ମାନଙ୍କୁ କ୍ରମାଗତ ଭାବରେ ଚାଲିବାକୁ ପଡ଼ିଥାଏ ଏହି ଖେଳରେ ମଧ୍ୟ କ୍ରିକେଟ ଭଳି ଦୁଇଟି ଦଳଥାଏ ପ୍ରତ୍ୟେକ ଦଳ ଅଁ ଏଗାର ଜଣ ଖେଳାଳିଙ୍କୁ ନେଇକି ଏଁ ଗଠିତ ହୋଇଥାଏ ଏଇ ଖେଳରେ ଉଭୟ ଦଳ ଖେଳ ସମୟରେ ପଡ଼ିଆରେ ଥାଆନ୍ତି ଆମର ଧ୍ୟାନଚାନ୍ଦ ନାମକ ଧ୍ୟାନଚାନ୍ଦ ହେଉଛନ୍ତି ବିଶ୍ଵବିଖ୍ୟାତ ହକି ଖେଳାଳି ତାଙ୍କୁ ଆମେ ହକିଖେଳର ଯାଦୁଗର ବୋଲି କହିଥାଉ ଏ ଭାରତରେ ଯେତେବେଳେ ହକିଖେଳ ପ୍ରଥମେ ଆସିଥିଲା ସେତେବେଳେ ଉଣେଇଶହକୋଡ଼ିଏ ମସିହାରେ ଏହା ଆରମ୍ଭ ହୋଇଥିଲା ଏହି ଖେଳ ଆମର ଷାଠିଏ ମିନିଟ୍ ଯାକେ ଖେଳାଯାଏ